ମୁଁ ମୋର ମୋବାଇଲ୍ ଖରା ଥିବା ହେତୁ ମୁଁ ବଜାରକୁ ଯାଇଥିଲି ଗୋଟେ ଦୋକାନକୁ ଯାଇଥିଲି ସେଇଠୁ ଭାଇଙ୍କୁ ମାଗିଲି ସେ ଚାର୍ଜର ଗୋଟେ ଭାଇ ମୋବାଇଲ୍ ଅନୁସାରେ ଗୋଟେ ଦିଅ ତ ସେ ଭାଇ ମୋତେ ବର୍ଷକ ପାଇଁ ମୋତେ ଗ୍ୟାରେଣ୍ଟି ଦେଇଥିଲେ ତ ସେତୁ ମୁଁ ଚାର୍ଜର ଧରିକି ଆସିଲି ଘରେ ଦେଖିଲା ବେଳକୁ ମୋବାଇଲରେ ଯେତେବେଳେ ଚାର୍ଜ କଲି ମୋବାଇଲରେ ଜମାରୁ ଚାର୍ଜ ଉଠେଇଲାନି ଯେହେତୁ ଦି ଦିନ ପରେ ମୁଁ ସେଇ ଦୋକାନକୁ ପୁଣିଥରେ ଫେରସ୍ତ ହେଇକିରି ଗଲି ଯେତେ ଚାର୍ଜ ଫେରିବି ବୋଲି ସେ ଦୋକାନ ଭାଇ କ'ଣ କଲେ ନା ଆଉ ନେଲେନି ମୋର ଚାର୍ଜର କି ଫେରସ୍ତ ବି ନୂଆ ନୂଆ ଚାର୍ଜ ବି ମୋତେ ଦେଲେନି ଯେହେତୁ ମୁଁ ନିରାଶ ହେଇକରି ଆସିଲି ଏବଂ ବହୁତ ପରିସ୍ଥିତି ମାନେ ବହୁତ ଅସୁବିଧା ହେଲା ମୋତେ ତ ସେଇଟା ମୋ ଜୀବନର ଥିଲା ଗୋଟେ ନକାରାତ୍ମକ ଅନୁଭୂତି